ହଁ ସାର୍ ନମସ୍କାର ମୁଁ ମୋ ମୋ ମୁଁ ସାଙ୍ଗରେ କହୁଥିଲି ହଁ ସିଏ ଯୋଉଁ ଏବେ ଯୋଉ କେମିତି କ'ଣ ପ୍ରାକ୍ଟିସ୍ କରୁନ ହଁ ପ୍ରାକ୍ଟିସ ତ କରୁଥିଲେ ନା ଏଥର ତ ଭଲ ଫସଲ କରିବି ବୋଲି ଆଶା ଅଛି ଚାଷୀ ତ ଆଉ କ'ଣ କରିବି ଗୋଟେ ଲକ୍ଷ୍ୟ ରଖିଛି ଆଉ ମାନେ ଏବେ ଯୋଉ ତେବେ ଆଉ ଟିକେ ହାର୍ଡ୍ ପ୍ରାକ୍ଟିସ୍ କରିବାକୁ ପଡ଼ିବ ଆଉ ହୁଁ ଆଉ ଖାଦ୍ୟ ଏଇ ମେଡିସିନ୍ ତ ଏବେ ଯଦିଓ ଅଁ ହଁ ହଁ ହେଟା ତ ଅନେବୁଲ ନାହିଁ ଏବେ ନା ନା ଏବେ ତ ପାଇଁ ସେ ନିଶା ପାଣି ହୋଇ ମନା ଅଛି ନା ଠିକ ଅଛି ଆଜ୍ଞା କାଲି ଆପଣଙ୍କ ପାଖରେ ପହଞ୍ଚୁଛି ଆଉ ସେ ବିଷୟରେ ଡିସ୍କସନ୍ କରିବି ହଉ ରଖୁଛି